ଇହାଦେ ଆମକେ କାଣା ହେବାକେ ପଡ଼ବା କି ଆମର୍ ଇ ଧାନ୍ ଚାଷ୍ ତା'ର୍ ମାନେ ଇଁଥି ଇହାଦେ ତା'ର୍ ମାନେ କରବାକେ ପଡ଼ବା ଆର୍ ଆମର୍ ଇ ଧାନ୍ ଚାଷ୍ କରବାକେ ଗଲେ ଆମେ ପହେଲା ତା'ର୍ ମାନେ ସେ ଧାନ୍କେ ଗଜା କରବାକେ ପଡ଼ବା ଆର୍ ଧାନ୍ ଗଜା ହୋଇ ସାଇଲେ ମାଏଟ୍ ତା'ର୍ ମାନେ ତା'ର୍ ବତର୍ କରକରି ଆମେ ସେ ଧାନ୍କେ ନେଇ କରି ସେ ପଲହା ଧାଡ଼ିନ ତା'ମାନେ ବୁନବାକେ ପଡ଼ବା ଆରୁ ପଲହା ବଡ଼୍ ହେଲେ ରୁଇବାର୍ ବତର୍ ହେଲେ ଜମିନକେ ଇ ଟ୍ରାକ୍ଟର୍ ଲଗାଇକରି କାଦୋ କରି କରି ସେ ଚାରାକେ ସେ ଧାନ୍ ଚାରାକେ ଆମର୍ ପଲହାକେ ସେନ ରୁଇ କରି ତା'ପରେ କାଣା ହେବାକି ସେଟା ଟିକେ ବଡ଼୍ ବଡ଼୍ ହେଲେ ଇ କେନ୍ତା କରି ରୋଗ ପୋକ ନାଇଁ ହେବା ବୋଲେ ସେନୁ ଉଷୋ କଷା ଦେଇ କରି ତା'ମାନେ ମାରବାରକେ ସେ ପଡ଼ବା ଆରୁ ଭଲ୍ ଚାଷ୍ କେନ୍ତା କରି ହୋଇ ପାରବା ସେ ଦିଗେ ତା'ମାନେ ସବୁ ଜିନିଷ ତା'ମାନେ ଆମକୁ କରବାକେ ପଡ଼ବା